ମୁଁ ରଣପୁର ଯାଇଥିଲି ଶଙ୍କରବାବୁ ଦୋକାନ ଦେଖିଲି ଏବଂ କାହ୍ନାବାବୁ ଦେଖିଲି ଅମ୍ବରବାବୁ ଦୋକାନ ଦେଖିଲି ତା' ଭିତରେ ମୋର କାହ୍ନାବାବୁଙ୍କ ଦୋକାନରେ ଯେତେ ସାର୍ଟ କପଡ଼ା ଥିଲା ମୋତେ ପସନ୍ଦ ହେଲାନି ଶଙ୍କରବାବୁଙ୍କ ଦୋକାନରେ ଗୋଟିଏ ସାର୍ଟ ଥିଲା ଏବଂ ଗୋଟିଏ ଧୋତି ଗାମୁଛା ମୁଁ ପ୍ରସ୍ତୁତ କରିକି ଆଣିଲି ସେଥିରୁ ସାର୍ଟ କପଡ଼ାଟା ବହୁତ ପଇସା ହେଲେ ବରଂ କିନ୍ତୁ ସେ ସାର୍ଟ କପଡ଼ା ଟା ମୋତେ ପସନ୍ଦ ହେଲା ସେଥିପାଇଁ ସେ ସାର୍ଟ କପଡ଼ାଟା ଆଣିଲି ସିଏ ମୋତେ କହିଲା ପାଞ୍ଚଶହ ଟଙ୍କା ଲାଗିବ ମୁଁ କହିଲି ପାଞ୍ଚଶହ ଟଙ୍କା ଦେଲେ ବରଂ ମୁଁ ସେଇଟା ନେବି ତ ଆଉ ତେଣୁ ସାର୍ଟ କପଡ଼ା ଏବଂ ଗୋଟିଏ ଗାମୁଛା ଏବଂ ଧୋତି ଟିଏ ଆଣିକି ଆସିଲି ସେ ସାର୍ଟ କପଡ଼ାଟାକୁ ମୋତେ ଦେଖି ସାଙ୍ଗମାନେ କହିଲେ କହିଲେ କେତେ ପଇସା ନେଲା ସାର୍ଟ କପଡ଼ାଟା ମୁଁ କହିଲି ପାଞ୍ଚଶହ ଟଙ୍କା ନେଲା ନା ଆରେ ଭଲ ତ ହୋଇଛି ମୁଁ କହିଲି ତ ତୁ ଯିବୁ ତାହେଲେ ଆଣୁନୁ ଯାଇକି ସେ କପଡ଼ାଟା ମିଳୁଛି ତ